ଦେଖନ୍ତୁ ଦୌଡ଼ିବା ରୁଟିନ୍ର ଶକ୍ତି ପୁରା ଦୌଡ଼ି ସାରିଲା ପରେ ପୁରା ଦେହଟା ହାଲକା ହୋଇଯାଏ କାମ କରିବା ପାଇଁ ବି ବହୁତ ଭଲ ଲାଗେ

ସ୍ୱାସ୍ଥ୍ୟ ଭଲ ରୁହେ ଦୌଡ଼ିବାର ଶକ୍ତି ଦୌଡ଼ି ହୁଏନି ଆରାମରେ ଟିକେ ଟିକେ ଟିକେ ଟିକେ ଦୌଡ଼ିବା ପୁରା ସ୍ପିଡ଼୍ ଦୌଡ଼ିବାନିି ଆରାମସେ ଟିକେ ଟିକେ ସ୍ପିଡ଼୍ଟାକୁ ବଢ଼େଇବା ସ୍ପିଡ଼୍ ଦୌଡ଼ିଲେ କ'ଣ ହବ ବେଶୀ ହାଲିଆ ହୋଇଯିବ କମ ସମୟରେ ଆରାମରେ ଦୌଡ଼ିବ ପୁରା ଆରାମରେ ଟିକେ ଟିକେ ଟିକେ ଟିକେ ଦୌଡ଼ି ଦୌଡ଼ି ଦୌଡ଼ି ଦୌଡ଼ି ସ୍ପିଡ଼୍ଟା ବଢ଼େଇବା କାହିଁକିନା ସଡ଼ନ୍ଲି ସ୍ପିଡ଼୍ଟା ଯେଉଁ ବଢ଼େଇବା କ'ଣ ହବ ଜଲ୍ଦି ହାଲିଆ ଲାଗିକି ଥକାପଣ ଜଲ୍ଦି ଆସିଯିବ ଆରାମରେ ଯେଉଁ ଯେଉଁ ଦୌଡ଼ିବା ବେଶୀ ଟାଇମ୍ ଦୌଡ଼ି ପାରିବା ମାନେ କ'ଣ କହିବି ପ୍ରତିକ୍ଷଣ ଅନ୍ତର୍ଭୁକ୍ତ କହିବାକୁ ଗଲେ ଦୌଡ଼ି ସାରିବା ପରେ ହି ତାର ମଜା ଅଛି ଆଜ୍ଞା ଦୌଡ଼ିବା ୟୁନିଟ୍ରେ ଶକ୍ତି ଯେଉଁଟା ଆସିବ ନ କହିଲେ ସରେ ସେଇଟା

ଦୌଡ଼ିବା ୟୁନିଟ୍ରେ ପ୍ରତିକ୍ଷଣ ଟିଚିଂ ୟୁନିଟ୍ ଆପଣଙ୍କର ଦୌଡ଼ିବା ୟୁନିଟ୍କୁ ବଢ଼ାଇ ଥାଏ ମନୋନୀୟତା ପ୍ରତିକ୍ଷଣ ଅନ୍ତର୍ଭୁକ୍ତ କରିବେ ଆପଣ ଆପଣଙ୍କ ଦୌଡ଼ିବା ଏବଂ ମନନୀୟତା ଅନ୍ତର୍ଭୁକ୍ତ